ହଁ ହ୍ୟାଲୋ ହଁ ଆଜ୍ଞା ମୁଁ କହୁଛି ଡାକ୍ତର ମ୍ୟାଡ଼ାମ୍ ଆଜ୍ଞା ଆଜ୍ଞା ହଁ ହଁ କୁହନ୍ତୁ କ'ଣ ହେଲା କୁହନ୍ତୁ

ଅ ହ ଆପଣ ଟିକିଏ ମେଡ଼ିକାଲ୍କୁ ଆସନ୍ତୁ ମୁଁ ଆପଣଙ୍କ ବି ପି ଚେକ୍ କରିଦେବି ଆପଣଙ୍କର ଡାଇବେଟିସ୍ ଚେକ୍ କରିବି ଆପଣଙ୍କର ସବୁ ଟେଷ୍ଟ୍ ଟେଷ୍ଟ୍ କରିକି ବ୍ଲଡ଼୍ ଟେଷ୍ଟ୍ କରିବି ଆସନ୍ତୁ ଆପଣଙ୍କର ଚେକ୍ କରିକି ଆପଣଙ୍କୁ ମେଡ଼ିସିନ୍ ଦେବି କ'ଣ ହେଉଛି ମୋତେ କହିଲେ ସେଥିପାଇଁ ମୁଁ ତା'ର ମେଡ଼ିସିନ୍ ଦିଅନ୍ତି ମୁଁ ଏଇ ନୟାଗଡ଼ରେ ଗଭର୍ଣ୍ଣମେଣ୍ଟ୍ ଇଏ ଡାକ୍ତରଖାନାରେ ଅଛି ନାଇଁ ନାଇଁ ନାଇଁ ଏବେ ସବୁ ପ୍ରକାର ସୁବିଧା ହୋଇଗଲାଣି ନୂଆ ଡାକ୍ତରଖାନା ହୋଇଗଲାଣି ଏବେ ମୁଁ ଆସିଛି ଏଇ ଡାକ୍ତରଖାନାକୁ ନୂଆ କରିକି ଆସିଛି ଆପଣ ଆସନ୍ତୁ ଥରେ ଦେଖା କରିକି ଆପଣ ଆସନ୍ତୁ ଆପଣ କାଲି ଆସନ୍ତୁ ମୁଁ ଅଛି ଏଇଠି ଆପଣଙ୍କୁ ଭଲ ମାଗଣାରେ ଚିକିତ୍ସା କରିବି ମାଗଣାରେ ମେଡ଼ିସିନ୍ ଦେବି ମାଗଣାରେ ବ୍ଲଡ଼୍ ଟେଷ୍ଟ୍ କରିବି ଆପଣଙ୍କର ବି ପି ମଧ୍ୟ ମାଗଣାରେ ଚେକ୍ କରିବି ଆପଣ ଆସନ୍ତୁ ମୋ ପାଖକୁ ଆସନ୍ତୁ ଦେଖା ହୋଇକି ଯିବେ ମେଡ଼ିସିନ୍ କେଉଁଥିପାଇଁ ଦିଆହେବ କ'ଣ ଦିଆହେବ ମୁଁ ଦେବି ମୁଁ ଦଶଟାରୁ ଚାରିଟା ପର୍ଯ୍ୟନ୍ତ ରହୁଛି ଆପଣଙ୍କର ବୟସ କେତେ ହେଲାଣି ଆଚ୍ଛା ଆପଣଙ୍କୁ ପଁଷଠି ବର୍ଷ ହୋଇଗଲାଣି ତା'ହେଲେ ଆପଣଙ୍କ ଆପଣଙ୍କ ବୟସ ହୋଇଗଲାଣି ଆପଣ ବୃଦ୍ଧ ହୋଇଗଲେଣି ସେଥିପାଇଁ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି ଆପଣ ଆସନ୍ତୁ ଆଉ ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ଆପଣଙ୍କୁ କିଛି ଦେବି ଲଗାଇବା ପାଇଁ ଆଣ୍ଠୁରେ ଘଷିବା ପାଇଁ ଆପଣଙ୍କୁ ଘଷିବା ପାଇଁ ଆଣ୍ଠୁରେ କିଛି ଔଷଧ ଦେବି ହେଲା ଆପଣ ଆସନ୍ତୁ ସେଇଟାକୁ ନେଇକି ଲଗାଇବେ ପନ୍ଦର ଦିନ ଖଣ୍ଡେ ନେଇକି ଲଗାଇବେ ଆପଣ ଦେଖିବେ ଆପଣଙ୍କୁ ଭଲ ଲାଗୁଛି କି ନାହିଁ ଆପଣ ଦଶଟାରୁ ଚାରିଟା ଭିତରେ ଆସନ୍ତୁ ସମୟ ଦେଖିକି ଆପଣ ଆସନ୍ତୁ

ଆପଣଙ୍କର ଆପଣଙ୍କର ପଁଷଠି ବର୍ଷ ହୋଇଗଲାଣି ନା ଆଣ୍ଠୁରେ ଯେଉଁ ସଂସ ଅଂଶଗୁଡ଼ା ରହୁଛି ହାଡ଼ରେ ସେଗୁଡ଼ା ଶୁଖିଗଲାଣି ସେଥିପାଇଁ ଆପଣଙ୍କ ଆଣ୍ଠୁ ଆଣ୍ଠୁ ବିନ୍ଧା ହେଉଛି ହେଲା ଆପଣ ଆସନ୍ତୁ ଏଠିକି ମୁଁ ଆପଣଙ୍କୁ ଦେବି ଆଣ୍ଠୁରେ ଘଷିବା ପାଇଁ ଔଷଧ ଦେବି ପନ୍ଦର ଦିନ ପାଇଁ ନେବେ ଆପଣ ଲଗାଇବେ ଭଲ ହେଉଛି କି ନାହିଁ ଆସିଲେ ମୋତେ ଦେଖିକି କହିବେ ଯଦି ନ ଭଲ ହେଲା ଆଉଥରେ ଆସିବେ ମୁଁ ଆଉଥରେ କିଛି ମେଡ଼ିସିନ୍ ଚେଞ୍ଜ୍ କରିକି ଦେବି ଆପଣ ଆସନ୍ତୁ ମୋ ପାଖକୁ ଆସନ୍ତୁ ଦେଖା ହେବା ପାଇଁ ଆସନ୍ତୁ ହଁ ଆପଣଙ୍କର ବ୍ଲଡ଼୍ ପ୍ରେସର୍ ଅଛି କି ନାହିଁ ମୁଣ୍ଡ ବୁଲେଇହଉଛି ନା ମୁଣ୍ଡ ବୁଲା ପାଇଁ ମଧ୍ୟ ମୁଁ ବ୍ଲଡ଼୍ ପ୍ରେସର୍ ଚେକ୍ କରିବି ମୁଣ୍ଡ ବିନ୍ଧା ମୁଣ୍ଡ ମୁଣ୍ଡ ବୁଲେଇ ଯେଉଁ ହେଉଛି ତା ପାଇଁ ବି ମଧ୍ୟ ମେଡିସିନ୍ ଦେବି ହଁ ଦଶଟାରୁ ଚାରିଟା ଭିତରେ ଆସିବେ ଆଉ ମଉସା ଆପଣ ବେଶୀ ଟିକିଏ ଚଲାଚଲି କରିବେନି ଆଣ୍ଠୁରେ ପ୍ରେସର୍ ପଡ଼ିବ ହେଲା ଆଣ୍ଠୁରେ ଚାଲିଲେ ଚାଲିଲେ ଆଣ୍ଠୁରେ ପ୍ରେସର୍ ପଡ଼ିବ ସେଥିପାଇଁ ଆପଣ ଟିକିଏ କମ୍ ଚଲାଚଲି କରିବେ ଆଉ ଟିକିଏ ବିଶ୍ରାମ ନେବେ ମୁଣ୍ଡରେ ଯେଉଁ ମୁଣ୍ଡ ବୁଲେଇ ହେଉଛି ମୁଣ୍ଡରେ ଓଦା କନା ପକାଇବେ ଖରାଦିନ ହେଲାଣି ଆପଣ ଖରାକୁ ମଧ୍ୟ ବାହାରିବେ ନାହିଁ ହଁ ଆଜ୍ଞା ରୁହନ୍ତୁ ସମୟ ଦେଖିକି ଆସିବେ ହଁ ହଁ